ମୋର ପରିବାର ସହ ବୁଲିବାପାଇଁ ସବୁଠାରୁ ପ୍ରିୟ ଜାଗା ହେଉଛି ମୋ ଗାଁଠାରୁ ଚାଳିଶ କିଲୋମିଟର ଦୂର ଏକ ଝରଣା ଯାହାର ନାମ ଶିମିଳି ଝରଣା ଏବଂ ସେହି ଝରଣାକୁ ଗଲାବେଳେ ବାଟରେ ଆଉ ଏକ ଜାଗା ପଡ଼ିଥାଏ ଅସୁରକୁମାରୀ ବୋଲି ତାହାର ନାମ ଏମିତି ତ ବହୁତ ଜାଗା ପରିଦର୍ଶନ କରିବାପାଇଁ ମୋତେ ଭଲ ଲାଗେ ହେଲେ ଏହି ଦୁଇଟି ଜାଗା ମୋର ବହୁତ ପ୍ରିୟ ସ୍ଥାନ ଅଟେ କାରଣ ଏହି ଜାଗାମାନଙ୍କରେ ଜଙ୍ଗଲର ଗଛପତ୍ର ମନୋରମା ଦୃଶ୍ୟ ତା ସାଥୀକୁ ପାହାଡ଼ିଆ ଜାଗା ହୋଇଥିବାରୁ ପାହାଡ଼ରୁ ବାହାରୁଥିବା ଝରଣା ଏହି ଜାଗାମାନଙ୍କରେ ବହୁତ ଲୋକ ଆସି ଏହି ଜଙ୍ଗଲର ପରିବେଶକୁ ଏବଂ ଝରଣାକୁ ମନଭରି ଉପଭୋଗ କରନ୍ତି ଏବଂ ଖୁସି ଅନୁଭବ କରନ୍ତି ମୁଁ ବି ନିଜେ ବହୁତ ଖୁସି ଅନୁଭବ କରେ ଏହି ସ୍ଥାନମାନଙ୍କରେ ବହୁତ ଭୋଜିଭାତ ବହୁତ ଲୋକ ଆସି କରିଥାନ୍ତି ମୁଁ ବି ମୋର ପରିବାର ଏବଂ ସାଙ୍ଗସାଥୀ ମାନଙ୍କ ସହିତ ଭୋଜି କରେ ଆଉ ଝରଣାରେ ଗାଧାଏ ମୋତେ ବହୁତ ଆନନ୍ଦ ଲାଗେ ସେଥିପାଇଁ ଏହିସବୁ ଜାଗାମାନଙ୍କୁ ମୁଁ ପସନ୍ଦ କରିଥାଏ